ହଁ ବିଭିନ୍ନ ମଧ୍ୟରେ ସାଂସ୍କୃତିକ ବିନିମୟ ଏବଂ ଯୋଗାଯୋଗ ଓଡ଼ିଆ ଭାଷାର ଭୁମିକା ନିଶ୍ଚିତ ଭାବରେ ଉଚ୍ଚରେ ରହିଛି ମୁଁ ତାକୁ କେବେ ହେଲେ ଅସ୍ଵୀକାର କରିବି ନାହିଁ ତେଣୁ ଏ ସଂସ୍କୃତ ଭାଷା ଯେଉଁଟାକି ଓଡ଼ିଆ ଭାଷା ସହିତ ତା'ର ଯେଉଁ ସାମଞ୍ଜସ୍ୟ ରହିଛି ତାକୁ ମଧ୍ୟ ଆମେ କେବେ ହେଲେ ଅସ୍ଵୀକାର କରିବା ନାହିଁ ଏବଂ ସମସ୍ତେ ଓଡ଼ିଆ ଭାଷାକୁ ଅନ୍ୟ ଭାଷା ସହିତ ମଧ୍ୟ ତୁଳନା କରି ନିଜକୁ କେବେ ହେଲେ ନ୍ୟୁନ ମନେ କରିବା ଉଚିତ୍ ନୁହେଁ ବର୍ତ୍ତମାନ ମେଡିକାଲ ଏଣ୍ଟ୍ରାନ୍ସ ମେଡିକାଲ ପାଠ୍ୟକ୍ରମ ଏହାକୁ ମଧ୍ୟ ଓଡ଼ିଆ ଭାଷା ରେ ପରିଣତ କରିବା ପାଇଁ ଉଦ୍ୟମ ଜାରିରହିଛି ଏଇଟା ନିଶ୍ଚିତ ଭାବରେ ଗୋଟିଏ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଓଡ଼ିଆ ଭାଷା ହିଁ ସବୁଠାରୁ ଉଚ୍ଚରେ ବୋଲି ଆମେ ଭାବିବା